ହ୍ୟାଲୋ ମ୍ୟାମ୍ ମୋର ଗୋଟି ପିଜ୍ଜା ଦରକାର ପିଜ୍ଜା ଦରକାର ଅଛି ମୋ ଆଡ଼୍ରେସ୍ ଅଛି ମୋ ଆଡ଼୍ରେସ୍ ଲେଖନ୍ତୁ ଆଡ୍ରେସ୍ ଅଛି ସୋନପୁର ଡିଷ୍ଟ୍ରିକ୍ ସୋନପୁର ଘୋଡ଼ା ଘାଟପଡ଼ା ଆପଣ ମୋତେ ତେର ଆଜି ଆଜି ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ମୋର ଡେଲିଭରି ଆଣିକି ପହଞ୍ଚାଇ ଦିଅନ୍ତୁ ଥ୍ୟାଙ୍କ ୟୁ